ଆମର ଏଇ ପରିବେଶରେ ପଶୁମାନଙ୍କ ପାଇଁ କିଛି ସୁବିଧା ନାହିଁ କାରଣ ଏବେ ଆଗେ ସବୁ ଥିଲା କି ବଗିଚାରେ ହଉ କି ଯେଉଁଠି ବି ହଉ ଘାସ ବଗିଚା ଥିଲା ଏବେ କିନ୍ତୁ ଆମର ପକ୍କା କରିଦେଇଛନ୍ତି ଯେଉଁଥିପାଇଁ ପଶୁମାନେ କୋଉଠି ଚରିବାକୁ ଆସି ପାରନ୍ତିନି ଯାହାଫଳରେ ତା ଦେହରେ ବି ଆମର ଜଳବାୟୁ ବି ଅସୁସ୍ଥ ଆମର ଜଳ ବି ଆମର ପ୍ରଦୂଷଣ ହେଉଛି କାରଣ ସେଥିରେ ପ୍ଲାଷ୍ଟିକ୍ ଜିନିଷ ପକାଯାଉଛି ଆମର ପ୍ଲାଷ୍ଟିକ୍ ଜିନିଷ ପୋଡ଼ିକିନି ବି ବହୁତ ଜଳ ଜଳ ହଉ ବା ବାୟୁକୁ ପ୍ରଦୂଷଣ କରୁଛନ୍ତି ଯେଉଁଥିପାଇଁ ପଶୁମାନଙ୍କ ଉପରେ ବେଶୀ ପ୍ରଭାବ ପକାଉଛି ଏହାର କୁପ୍ରଭାବଟା ପଶୁମାନଙ୍କ ଉପରେ ପକାଉଛି ଏଠି କିଛି ବି ସୁବିଧା ରଖାଯାଉନି ପଶୁମାନେ କେମିତି ରହିବେ କ'ଣ ଖାଇବେ ସେ ସବୁର ସୁବିଧା କିଛି ବି ନାହିଁ ଲୋକମାନେ କେବଳ ଏବେ ପକ୍କା କରିଦେଇଛନ୍ତି ଆଉ କୌଣସି ବି ସୁବିଧା ରଖୁନାହାନ୍ତି ପଶୁମାନଙ୍କ ପାଇଁ ଯାହାଫଳରେ କି ପଶୁମାନଙ୍କ ଉପରେ ଆର କୁପ୍ରଭାବ ପଡ଼ୁଛି ଆଉ